ହଁ ଭଲ ଅଛି ଏଥର

କ'ଣ କହିଲେ ଆମେ ଶିଖିନୁ ହଁ ନାଇଁମ ହୋଇନି ସେଗୁଡ଼ାକ ଆଉ ଟିକେ ଟିକେ ହେବ ଏବେ ତଥାପି ବାତ୍ୟା ଯୋଗୁଁ ତ ଡର ଲାଗୁଛି ସେଥିପାଇଁ ଟିକେ ଡର ଲାଗୁଛି ଏଥର ଟିକେ ଆର ଥରଠୁ ଏଥର ଭଲ ହୋଇଛି

ସୁଭଦ୍ରା ଆସିଲେ ଯାଇ ନଅ ତାରିଖ ଫାଷ୍ଟରେ ଫାଷ୍ଟରୁ ଆସୁ ନଥିଲା ଫାଷ୍ଟରୁ ଆସିଲା ତ ମୁଁ ଟିକେ ଲେଟ୍ରେ ପକେଇଲି ତ ଫର୍ମ୍ଟା

ଏମିତି ତ କହିଲେ ମୁଁ କିଛିି କହିପାରିବିନି ଆଉ ଏପଟେ ରେଟ୍ ବି ବଢ଼େଇ ଦେଉଛନ୍ତି ଆଉ ସୁଭଦ୍ରା ପଇସା ଆଉ ମିଳିଲେ କ'ଣ ହେଲା ସେପଟେ ତ ତେଲ ରେଟ୍ ବଢ଼ିଛି ଆଉ ସବୁ ହଁ ଏପଟେ ସବୁ ରେଟ୍ ତ ବଢ଼ୁଛି ଆଉ ପଇସାଟା ପାଇଲେ କ'ଣ ଏପଟୁ ତ ଯୋଉପଟୁ ହେଲେ ଆମଠୁ କଷି ନେଉଛନ୍ତି ନା ହଁ ସୁଭଦ୍ରା ହଁ ପରା ଏକାବେଳେ ସୁଭଦ୍ର ଯୋଜନା ଏକାବେଳେ ପଚାଶ ହଜାର ଦେଇଦେଉନାହାନ୍ତି ଆଉ ପାଞ୍ଚ ହଜାର ଦେଲାଟା କିଛି ନାହିଁ ପଚାଶ ହଜାର ଦେଲେ ସେଟା କୋଉ କାମରେ ବି ଲାଗିବ ପୁଣି ଆର ବର୍ଷକୁ ଧର ଦଶ ହଜାର ଦେଉଛି ମାନେ କ'ଣ ଗୋଟେ ମାସରେ ଏକାବେଳେ ଦେଉଛି ଗୋଟେ ମାସରେ ହେଲେ ପୁଣି ମାର୍ଚ୍ଚ ମାସରେ କହିକି ଆଉ ପାଞ୍ଚ ହଜାର ଦେବ ଆଜ୍ଞା ହଁ କିଏ କହିପାରିବ ହଁ ପରା ହଁ ପରା ଆହୁରି ଯାହା ହେଲେ ବଢ଼େଇବେ ତେଲ ଏଇନେ ଶହେ ତିରିଶ କେତେ ଧର ଅଛି ସେ ଦୁଇଶହ କରି ଦେଇବି ପାରେ କିିଏ କହିପାର ପରିବା ତ ଟୋଟାଲ ଛୁଇଁ ହେଉନି ଏମାନଙ୍କୁ ଆଳୁ ପିଆଜ ଗଣ୍ଡେ ଖାଇବା ପାଇଁ ବି ହେଟା ବି ନାହିଁ ଆଳୁରେ ତ ଲୋକମାନେ ଚଳିବେନି ତ ଆଳୁ ରେଟ୍ ଯେମିତି ହାଇ ହାଇ ହୋଇ ବଢ଼ୁଛି ଆଳୁ ବି ଖାଇ ହେବନି ଆଉ ପରିବା ତ ଦୂରେ ଥାଉ